ମୁଖ୍ୟତଃ ଯେଉଁମାନେ କୁକୁଡ଼ା ଚାଷ କରନ୍ତି ସେମାନଙ୍କ ପାଇଁ ଗୋଟିଏ ଗାଁର କିଛି ଦୂର ସ୍ଥାନରେ ସେମାନେ ଗୋଟିଏ ବଡ଼ ଜାଗା ନେଇ ସେଠାରେ ଗୋଟିଏ ଘର କରି ସେଥିରେ ଯେମିତି ପଙ୍ଖାର ବ୍ୟବସ୍ଥା କରିଥାନ୍ତି କିଛି କିଛି ସ୍ଥାନରେ ପାଣିର ବ୍ୟବସ୍ଥା କରନ୍ତି କିଛି କିଛି ସ୍ଥାନରେ ପାଣି ସହିତ ଲାଇଟ୍ର ମଧ୍ୟ ବ୍ୟବସ୍ଥା ରଖିଥାନ୍ତି ସେମାନେ କୌଣସି ଦେଶୀ କୁକୁଡ଼ା ଯେଉଁ ମାନେ ମାଂସାସୀ ହୋଇଥାନ୍ତି କିଛି କୁକୁଡ଼ା ଯେଉଁମାନେ କିଣିକି ଆଣନ୍ତି ତାକୁ ଯେମିତି ପନ୍ଦର ଦିନରେ ମାସକେ ଥରେ ବଢ଼ିପାରେ ଏବଂ ସେମାନେ ସେ କୁକୁଡ଼ାକୁ ବିକ୍ରି କରିପାରିବେ ତା ସହିତ ସେମାନେ ମଧ୍ୟ ଧ୍ୟାନ ଦିଅନ୍ତି ଯେମିତିକି ତାଙ୍କୁ କୌଣସି ଖାଦ୍ୟ ଖାଇବାକୁ ଦେଲେ ସେ ଯେମିତି ପନ୍ଦର ଦିନରେ ବଢ଼ିଯାଇପାରିବ ସେହି ଟାଇପର ସେ କୁକୁଡ଼ା ଆଣି ଚାଷ ବାସ କରନ୍ତି ତାସହ ସେ ଆଉ କେତେକ କୃଷକ ଅଛନ୍ତି ଯେଉଁମାନେ ଅଣ୍ଡା ବ୍ୟବସାୟ କରନ୍ତି ସେମାନେ ଅଷ୍ଟ୍ରେଲିଆ କୁକୁଡ଼ା ଆଣିକି ମଧ୍ୟ ରଖିପାରନ୍ତି ଯେଉଁମାନଙ୍କର ଅଣ୍ଡାକୁ ନେଇକି ସେମାନେ ବ୍ୟବସାୟ ଆରମ୍ଭ କରନ୍ତି ତା ସହିତ ଅଷ୍ଟ୍ରେଲିଆ କୁକୁଡ଼ା ଅଣ୍ଡା ଦେବା ସହିତ ସେ ତାଙ୍କର ଯେତେବେଳେ ମାନେ ତାଙ୍କର ଯେତେବେଳେ ବୟସ ହୋଇଯାଏ ସେମାନଙ୍କୁ ସେମାନେ ମଧ୍ୟ ମାଂସ ରୂପରେ ବିକ୍ରି କରିପାରିଥାନ୍ତି ତା ସହିତ ତାଙ୍କର ଯେଉଁ ଆମେ କୁକୁଡ଼ା ଚାଷ ଅଷ୍ଟ୍ରେଲିଆ ଅଣ୍ଡା ଦେବା ପାଇଁ ଚାଷ କରିଥାଉ ଯେଉଁମାନେ ତାକୁ ନ କିଣିବା ନେବା ପାଇଁ ଆସିଥାନ୍ତି ସେମାନଙ୍କୁ ଆମେ ଚୟନ କରିଥାଉ କେଉଁ ଜାଗାକୁ ଆମେ କେତିକି କୁକୁଡ଼ା ଦେବା ତା ସହିତ ଆମେ କେତୋଟି ଗଞ୍ଜା କୁକୁଡ଼ା ଦେବା ସେ ସେ ହିସାବରେ ମଧ୍ୟ ଆମେ ତାଙ୍କୁ ଚୟନ କରି ଜିନିଷ ଦେଇଥାଉ ସେଥିପ୍ରତି ମଧ୍ୟ ଧ୍ୟାନ ଦେଇଥାଉ ଯାହାଫଳରେ ଶାରୀରିକ ଗୁଣ କହିଲେ ଆମେ ଯେତେବେଳେ କୁକୁଡ଼ାମାନଙ୍କୁ ଗୋଟିଏ ଜାଗାରେ ରଖିଥାଉ ତାକୁ ଯେତେବେଳେ ଭିତରକୁ ଆମେ ପ୍ରବେଶ କରୁ ପାଦରେ ଚପଲ ରହିବା ଦରକାର କାରଣ ତା ଭିତରେ ଯେଉଁ ତାଙ୍କର ଯେଉଁ ଥିବଅଳିଆ ଆବର୍ଜନା ସହିତ ତାଙ୍କର ଯେଉଁ ଥିବ ସେଗୁଡ଼ିକ ପାଦରେ ବାଜିଲେ ଘା ହୋଇଯିବ ଏବଂ ଆଉ ଶାରୀରିକ ଗୁଣ କହିଲେ କୁକୁଡ଼ାମାନଙ୍କର ଯତ୍ନ ନେବା ସହିତ ନିଜର ମଧ୍ୟ ଶାରୀରିକ ଉପରେ ଧ୍ୟାନ ଦେବା ଦରକାର ଛୋଟ ଛୋଟକୁ ପଶୁମାନଙ୍କର ଯତ୍ନ ଆମେ ନେବାକୁ ହେଲେ ଯେମିତି ଆମେ କୁକୁଡ଼ାକୁ ଆଣୁଛେ ଛୋଟରୁ ଆଣିବା ଛୋଟ ଆଣିଲେ ସେ ପନ୍ଦର ଦିନରେ ବଡ଼ ହେବାକୁ ଲାଗିବ ସେ ଛୋଟରୁ ଯଦି ଆମେ ସେମାନଙ୍କର ଧ୍ୟାନ ନ ଦେବା ତେବେ ସେମାନେ ମୃତ୍ୟୁବରଣ କରିବେ ବା ମରିଯିବେ ଯେମିତି ଖରାଦିନେ ଏତେ ଜୋର ସରେ ଖରା ହେଉଛି କୁକୁଡ଼ାମାନେ ମରିଯାଆନ୍ତି ସେଥିପ୍ରତି ଧ୍ୟାନ ଦେବା ଛୋଟ ଛୋଟ କୁକୁଡ଼ାଙ୍କୁ ଆମେ ଠିକ୍ ସମୟରେ ତାଙ୍କୁ ଦେଖିବା ସେ ରୁମ୍ରେ ଲାଇଟ୍ଟା ଜଳୁଛି ନା ନାହିଁ ଫ୍ୟାନ୍ଟା ଠିକ୍ସେ ବୁଲୁଛି ନା ନାହିଁ ସେ ରୁମ୍ଟା ଥଣ୍ଡା ଲାଗୁଛି ନା ନାହିଁ ସେମାନେ ଖାଦ୍ୟ ଠିକ୍ସେ ଖାଉଛନ୍ତି ନା ନାହିଁ ତାଙ୍କ ବଢ଼ିବା ପାଇଁ କେଉଁ ଖାଦ୍ୟ ଦରକାର ଏସବୁ ପ୍ରତି ଆମେ ଯତ୍ନ ନେବା ଦରକାର